ହେଲୋ ହଁ କୁହନ୍ତୁ ଆଁ ଗିନି କୁହନ୍ତୁ ଆଜ୍ଞା କୌଣସି ଆଗରୁ ତ ସିଏ କାମ କରିଥିଲେ ହଁ ମୁଁ ହଁ ମୁଁ ଦେଖିକିରି କହୁଛି ଆଗରୁ ତ ହଁ ଆଜ୍ଞା ମୁଁ ନିଶ୍ଚୟ ଦେଖିକି କହିବି ଆଗରୁ ତ ସେ ବନ୍ଧେୟା କାମ କରୁଥିଲେ ଏ କାମ କରୁଛନ୍ତି ଆପଣ ତ ଜାଣିଥିବେ ଆପଣ ତ କଣ୍ଟାକ୍ଟ୍ ଦେଇଥିଲେ ତ ସେ ମୁଁ ତ ଏବେ ଟିକେ ବ୍ୟସ୍ତ ଅଛି ମତେ ପି ପି ଏଲ୍ ରୁ କାମ ଆସିଛି ଆଉ ସେ ସେ ମିଶ୍ର ବାବୁ ବି ପଠେଇଛନ୍ତି କାମରେ କଲ୍ କରି ଡାକିଛନ୍ତି ଆଡ଼େ ବି ବହୁତ କାମରେ ବ୍ୟସ୍ତ ଅଛି ତଥାପି ମୁଁ ସମୟ ବାହାର କରିକି ଯାଇ ମୁଁ ଦେଖିବି ଆଉ

ନାଇଁ ନାଇଁ ପଇସା ପଇସା ପତ୍ର ଠେଇଁ କିଛି ନାହିଁ ପଇସା ପତ୍ର କ'ଣ ସିଏ ଆଜ୍ଞା ଦେଖିଦେବେ ସେମିତି ସବୁ ଯଦି କାମ କରିବେ ତାହାଲେ ସବୁ ଏକ୍ସସେସନ୍ ପିନ୍ ଯୋଉ ପାଇପ୍ରେ କାମ ହେବ ପୁରା ଏକ ନମ୍ବର୍ ପାଇପ୍ ବ୍ରାଣ୍ଡ୍ ପାଇପ୍ ଭଲ ପାଇପ୍ କାମ ହେବ ଆଗକୁ ଭାଙ୍ଗିବାର ହିଁ ନାହିଁ ଯିଏ ଯେତେ ଯାହା କଲେ କିଛି ହେବନି କିଏ କାମ କରିଥିବା ଲୋକ ଇଏକୁ ପିଲା ବି ସେମିତି ଦୁଷ୍ଟ ଅଛନ୍ତି ଭାଙ୍ଗି ଭୁଙ୍ଗି ଦେବେ ହେଲେ ଟିକେ କାମ ଯିଏ କରିଛନ୍ତି ତାଙ୍କୁ ଟିକେ କହିବେ ଭଲ କାମ କରିଥାନ୍ତେ ହୁଁ ହଁ ହଉ ମୁଁ ପି ପି ଏଲ୍ରେ କାମ ଅଛି ତଥାପି ତାକୁ ଯଦି ଟିକେ ଭିତରେ ଟାଇମ୍ ବାହାର କରି ଆପଣଙ୍କ ପାଖକୁ ଯାଉଛି ଆଉ ହଉ ମୁଁ ନହେଲେ ସମୟ ବାହାର କରି ଆପଣଙ୍କ କାମଟା କରିଦେବି ଆଉ ଟଙ୍କା ତିନି ଚାରି ଆଠହଜାର ଖର୍ଚ୍ଚ ହେବ ଦୁଇଟା ପାଇପ୍ ଭାଙ୍ଗିଛି ହଉ ହଉ ହୁଁ ହଉ ସ୍କୁଲ୍ କଥା ତଥାପି ମୁଁ ଟ୍ରାଏ ଚେଷ୍ଟା କରୁଛି ଜଲଦି ଯିବାପାଇଁ ହଁ ସେଥିପାଇଁ ତ କହିଲି ଦିଅନ୍ତୁ ଗୋଟେ ଦିନ ଦୁଇଦିନ ଭିତରେ ଦେଖୁଛି କାରଣ ସ୍କୁଲ୍ ଛୁଆନା ହଇରାଣ ବି ହେବେ ହଉ ତାହେଲେ ସବୁ ଜିନଷ ପତ୍ର ପାଇଁ ପଇସା ପଠେଇଦିଅନ୍ତୁ ମୁଁ ଆପଣ କିଣିବେ ନା ମୁଁ କିଣାକିଣି କରିବି ଠିକ୍ ଅଛି ସବୁ ଟିମ୍ରେ ଆସିବ ହଁ ସେ ସବୁ ଭଲ କ୍ୱାଲିଟି ସିଏ କାମ କରିବ ନାଇଁ ନାଇଁ ହବ ସବୁ ଭଲ କାମ ହେବ ଆପଣ ବ୍ୟସ୍ତ ହୁଅନ୍ତୁନି ଠିକ୍ ଅଛି ଆମେ ଲୁହାର ଲଗେଇଦେବୁ ସବୁ ଗ୍ରୀଲ୍ର ଆଚ୍ଛା ଠିକ୍ ଅଛି ସ୍କୁଲ୍ କଥା ନା ସ୍କୁଲ୍ରେ ଷ୍ଟିଲ୍ ହିଁ ଲାଗିବା ଠିକ୍ କଥା ଆଜ୍ଞା ଅଛି କାଲି ଭିତରେ ମୁଁ କାମ କରିଦେବି ଆଉ ଠିକ୍ ଅଛି ଠିକ୍ ଅଛି ଠିକ୍ ଅଛି ଧନ୍ୟବାଦ